ହଁ ଦୀପା ଦୀପା ନାନୀ କହୁଛନ୍ତି ମ୍ୟାମ

ଲୁଣ କ'ଣ ପାଇଁ କେତେ ଲୋନ୍ ଆଣିପାରିବି ମୁଁ ହେଉ ସୁଧ କେତେ ପଡ଼ିବ ମ୍ୟାମ ଏତେ କ'ଣ ବଢ଼ିଛି ଆମ ଏଠି ତ ଏମିତି ହେଉନି ହଁ ମ୍ୟାମ ମୁଁ ଯାଇକି ବୁଝି ଶୁଝିକି ଆପଣଙ୍କ ଠୁ ଲୋନ୍ ଆଣିକି ମୁଁ ମୋ କାମରେ ଲଗାଇବି ଦୋକାନରେ ଆମ କିରାଣୀ ଦୋକାନଟେ ଦେଇଛି ତ ଆପଣ ସେହି ମାଗରେ ଲୋନ୍ ହିସାବରେ ମୋତେ ଦେବେ ମୁଁ ଆଣିବି ହୁଁ ହେଉ

ହଁ ମ୍ୟାମ ମୁଁ ନେବି ହଁ କୁହନ୍ତୁ ମ୍ୟାମ ହୁଁ

ଅଛି ମୋର ବି ଅଛି ହଁ ମ୍ୟାମ ହଁ ମ୍ୟାମ ହଁ ମ୍ୟାମ

ହୁଁ ନା ନେଇନି

ହେଉ ମ୍ୟାମ ତାହାଲେ ଆମେ ଯାଇ ଦେଖିବୁ ଆଉ ଲୁଣ ଧରିକି ଆସିବୁ ଲୋନ୍ ଧରିକି ଆସିବୁ

ହଁ ପଚାରିକି କହିବି

ଆମ ଏ ଆମ ଗାଁର ଦେଇଛି ଆମ ଦହ୍ୟା ହୁଁ

ହୁଁ ହେଉ ମ୍ୟାମ ହେଉ ମ୍ୟାମ ଆପଣ ଦେଖିଆସିବେ କ'ଣ କେନ୍ତା ଦୋକାନ କେନ୍ତା କାଣା ଆଉ ସେହି ହିସାବରେ ମୋତେ ଆପଣ ଲୋନ୍ ଦେବେ ହୁଁ ହୁଁ ହୁଁ ଆଜ୍ଞା ମ୍ୟାମ ହଁ ମ୍ୟାମ